ମତେ ରୋଷେଇ କର୍ବାର୍କେ ବଢ଼ିଆଁ ଲାଗ୍ସି ମୁଇଁ ରୋଷେଇ କର୍ସି ସମସ୍ତଙ୍କର୍ ଆମର୍ ଘର୍କେ ଯିଏ ବି ଆସ୍ବା କଥା ଲାଗି ଲାଗି ରୋଷେଇ କର୍ସିଁ ଆଉ ସମସ୍ତେ ଆମେ ମିଶିକରି ଆମର୍ ପରିବାର୍ ବେଶୀ ବଡ଼୍ ପରିବାର୍ ବେଲେ ସମସ୍ତେ ଠାନେକେ ରନ୍ଧାବଢ଼ା କର୍ସୁଁ ବେଲେ ସେନୁ ମୁଇଁ ସମସ୍ତଙ୍କର୍ ଲାଗି ରନ୍ଧାବଢ଼ା କର୍ସି ସମସ୍ତଙ୍କୁ ଦେସିଁ ଥୁଇସିଁ ରୋଷେଇ କରିକରି ଦେସିଁ ସମସ୍ତଙ୍କୁ ଖାଏବା ପିଇବାର୍କେ ବେଲେ ମତେ ବହୁତ୍ ବଢ଼ିଆଁ ଲାଗ୍ସି ଆଉ ସମସ୍ତେ ବି ଖୁସି ମନେ ଖାଏସନ୍ ପିଇସନ୍ ଆଉ ସମସ୍ତେ ବି କିଏ ବି ନିନ୍ଦା କି ନିନ୍ଦା ନେ କରନ୍ କି ନେ ଦେଲା ନେ ଥୁଇଲା ଏନ୍ତା ନେ କହନ୍ ସମସ୍ତେ ଖୁସି ମନେ ଖାଏସନ୍ ପିଇସନ୍ ଆଉ ଯାଏସନ୍ ସମସ୍ତେ ପ୍ରଶଂସା କର୍ସନ୍ ଭଲ୍ ରାନ୍ଧିଛେ ଭଲ୍ସେ ଦେଶୀ ଥୁଇସି ଖାଏବାର୍ ପିଇବାର୍ କେ ବୋଲିକରି ସମସ୍ତେ କହେସନ୍ ଆଉ ମତେ ବି ବହୁତ୍ ବଢ଼ିଆଁ ଲାଗ୍ସି ସମସ୍ତଙ୍କୁ ରନ୍ଧାବଢ଼ା କରିକି ଦେବା ଥୋଇବାର୍କେ ସମସ୍ତଙ୍କୁ ଦିଆଥୁଆ କରି କରି ତାର୍ ପରେ ଯାଇକି ମୁଇଁ ଖାଇସିଁ ପିଇସିଁ ଆଉ ସମସ୍ତଙ୍କୁ ଦେଇଥୁଇ କରି ଖାଏଲେ ଗୁଟେ ନିଜ୍କେ ନିଜ୍ ଗୁଟେ ଖୁସି ଲାଗ୍ସି ଆଉ ସମସ୍ତଙ୍କର୍ ସାଙ୍ଗେ ମିଲିଜୁଲିକରି ରାହେବାକେ ବି ଭଲ୍ ଲାଗ୍ସି ଯେତେବେଲେ ନୂଆଖାଇ ହେସି ଆମେ ସମସ୍ତେ ସମସ୍ତେ ଠାନେକେ ରନ୍ଧାବଢ଼ା କରିକିରି ସମସ୍ତେ ଠାନେକି ଏକେସାରି ଯେନ୍ ଖାଏସୁଁ ବହୁତ୍ ଖୁସି ଲାଗ୍ସି ଆଉ ବହୁତ୍ ବଢ଼ିଆଁ ଲାଗ୍ସି ରନ୍ଧା ବଢ଼ା କରିକରି ସମସ୍ତେ ମିଶିକରି ମିଲିମିଶିକରି କାମ୍ କରିକରି ଠାନେକେ ରନ୍ଧାବଢ଼ା କରିକରି ଖାଏବାର୍ ଲାଗି ବହୁତ୍ ବହୁତ୍ ବଢ଼ିଆଁ ଲାଗ୍ସି ଆଉ ସମସ୍ତଙ୍କର୍ ସଙ୍ଗେ ଏନ୍ତା ମିଲିଜୁଲିକରି ରହିବାର୍ଟା ହିଁ ଭଲ୍ ଏ ଆଉ ହେଇଗଲା କେଁଯେ